ଗେମ୍ ଲୋକମାନେ ବହୁତ ଗେମ୍ ଖେଳନ୍ତି ପିଲାମାନେ ସମସ୍ତଙ୍କର ଖେଲ ବହୁତ ପ୍ରିୟ ଯେମିତିକି କ୍ରିକେଟ୍ ଫୁଟବଲ୍ ଭଲିବଲ୍ ତାପରେ ହକି ଇତ୍ୟାଦି ଲୋକ ପିଲାମାନଙ୍କର ବହୁତ ଆନନ୍ଦ କରେ ଖୁସି କରେ ହେଲ୍ଥ ବି ଭଲ ରଖେ ଏହିଭଲି ଭାବରେ ପିଲାମାନେ ଖେଲନ୍ତି ଏବଂ ଖେଲର ଉପକାରିତା ହେଉଛି ଲୋକମାନେ ପିଲାମାନେ ଖେଲିକି କ୍ରିକେଟ୍ ଖେଲିକି ବହୁତ ବଡ଼ ଉପରେ ଯାଇପାରେ ଷ୍ଟେଟ୍ ଲେଭେଲ୍ରେ ଖେଲିପାରେ ନ୍ୟସନାଲ୍ ଲେଭେଲ୍ରେ ଖେଲିପାରେ ସମସ୍ତେ ଏହିଇଭଳି ଭାବରେ ଲୋକ ପିଲାମାନେ ଖେଲନ୍ତି ଏବଂ ତାଙ୍କୁ ଆମର ଉତ୍ସାହ ସହିତ କହିବାର ଅଛି ତମେ ଗେମ୍ ଖେଲ ଗେମ୍ ଖେଲିବା ଭଲ ସମସ୍ତେ ଗେମ୍ ଖେଲିଲେ କିଛି ନା କିଛି କରିପାରିବେ ତାପରେ ଖାଲି ଗେମ୍ ଖେଳିଲେ ନାହିଁ ସମସ୍ତେ ପାଠ ବି ପଢିବାର ଅଛି ସମସ୍ତଙ୍କର ସବୁ କାମ ବି କରିବାର ଅଛି ଖାଲି ଖେଲ ଉପରେ ଗଲେ ହବନାହିଁ ଖେଲ କରିବାର ଅଛି କାମ କରିବାର ଅଛି ସବୁ ଦିଗରେ ଦେଖିକି ଚଳିବାର ଅଛି ଏହିଭଳି ଭାବରେ ଆମର ଗାଁ ପିଲାମାନେ ଏ ଏହିଭଳି ଭାବରେ ଜୀବନ କଟାନ୍ତି